ହ୍ୟାଲୋ ଶାନ୍ତିନାନୀ କି ଆଉ କ'ଣ ହେପଟେ କ'ଣ ଯେଉଁ ଚାଷବାସ କେମିତି କ'ଣ ଚାଲଛି ଔଷଧ ପକାଇଲୁ ନାହିଁ କି ଆଉ ସାର ପକାଇଥିଲ ନା ଆଉ କେତେ ଏକର ଜମି ଚାଷ କରିଥିଲ ତାନେ ବହୁତ ଟଙ୍କା ଲସ୍ ହେଇଥିବ ଆଉ କେମିତି କ'ଣ ଚଳୁଛ ଏଇନାକେ ଆଉ ହେପଟେ ଯେଉଁ ସବୁ ପରିବା ରେଟ୍ ସବୁ କେତେ ଟଙ୍କା ସବୁ ହେପଟରେ ଏ ନା ଏପଟେ ସେମିତିଆ ଅଛି ଆଉ ପାଣି ମାନେ ଧାନଓରା ବି ପାଣି ଅଭାବରୁ ମଲା କିନ୍ତୁ ତୁ ଯେଉଁ ସେପଟ ଅପେକ୍ଷା ଏପଟେ ଟିକିଏ ଯେଉଁ ଅଛି ଭଲ ଅଛି ଆଉ ତମର ହେପଟେ କେନାଲ୍ ସୁବିଧା ଅଛି ଏପଟେ ସିନା ସୁବିଧା ନାହିଁ ସେପଟେ ସୁବିଧା ଅଛି କେନାଲ୍ ସୁବିଧା ଅଛି ଆଉ ପାଣି ଫାଣି ମଡ଼ାଇଲ ନାହିଁ କି ଏପଟକୁ ନନେ ଆସୁନ ଟିକିଏ ଦେ ଯେଉଁ ବୁଲି ବୁଲାକି ଯିବ ଦେଖିବ କେମିତି ଏପଟେ ଚାଷବାସ କେମିତି ହେଉଛି ଦେଖିବ ସେଇ ଅନୁସାରେ ହେପଟେ କରିବ

ହଁ ସେମିତି ସେଇ ଧାନଚାଷ ତ ହେଲା ନେଇ ଯାହା ଟିକିଏ ପରିବାପତ୍ର ଚାଷ ଲଗାଇଛୁ ତାହା ଗୋଟିଏ ମାନେ ଏପଟରେ ରେଟ୍ ଏତେ ବହୁତ ନୁହେଁ ଏ ଟିକିଏ କମ୍ ରେଟ୍ ଆଉ ଆଉ ତୁମ ପାଇଁ କ'ଣ ପଠାଇମିକି ଏପଟୁ କିଛି ପଠାଇମୁକି ଏପଟେ ଯେଉଁ ଶସ୍ତାରେ ପଡ଼ିଛି ହେପଟେ ରେଟ୍ରେ କି ବିକିପାରିବ ଆଉ ଏତେ ବାଟ ଆସିବନା ଆଉ ତୁମ ସେପଟରେ କେ କେଉଁ ବସ୍ ଯାଉଛି କହୁନ ଆମେ ଏଇ ଗାଡ଼ିରେ ପଠାଇଦେମୁ କେତେଟାବେଳେ ଯାଉଛି ଆଉ ତାନେ ଏଟା ଅଛି ଗାଡ଼ି ନମ୍ବର ଦେବ ଆମେ ସେଇଥିରେ ପଠାଇଦେମୁ ଏପଟେ ତ ଆମେ ତ ଏପଟେ ସୁବିଧାରେ ପାଉଛୁ ତମେ ହେପଟେରେ ଏପଟୁ ଗନେ ସେପଟରେ ସୁବିଧାରେ ପାଇବ ଆଉ ଆଉ ହଁ ହଁ ହଁ ହଁ ସେପଟେ ପଠାଇଦେମୁ ଆଉ ଗାଡ଼ିରେ ଆଉ ଆଉ ହଉ ତା'ହେଲେ ରଖୁଛୁ